ଆମେ ସନ୍ତରଣରେ ଭାଗ ନେବା ପୂର୍ବରୁ ଅନେକ ସୁରକ୍ଷା ଜିନିଷଗୁଡ଼ିକ ପିନ୍ଧିଥାଉ ସେଗୁଡ଼ିକ ସୁଇମିଂ ପୋଷାକ ଟୋପି ଏବଂ ଗଗଲ୍ସ ଏଗୁଡ଼ିକ ସୁରକ୍ଷା ପାଇଁ ପିନ୍ଧିବା ନିତାନ୍ତ ଜରୁରୀ ଏଗୁଡ଼ିକ ପିନ୍ଧି ଆମେ ସନ୍ତରଣ କଲେ କୌଣସି ଆଘାତ ହେବ ନାହିଁ ଯେମିତି କୌଣସି ଜାଗାରେ ପଥର ଅଛି କୌଣସି ଜାଗାରେ ଗଛ ଅଛି ତ ସନ୍ତରଣ ସମୟରେ ଏଗୁଡ଼ିକ ପିନ୍ଧି ଆମେ ସନ୍ତରଣ କରୁଛୁଁ ତାହେଲେ ଏଗୁଡ଼ିକ ଆମକୁ ସୁରକ୍ଷା ଦେବ ଏବଂ ସନ୍ତରଣ କରିପାରେ ଆମକୁ ସହାୟକ ହେବ ହେଲେ ଯାଇ ଆମେ ସନ୍ତରଣ ଭଲ ଭାବରେ